ମୁଁ ବାଇକ୍ ଚଲେଇବା ପାଇଁ କେବଳ ଜଣେ ହିଁ ଚଲେଇବା ପାଇଁ ମୋର ମନ ଏବଂ କାହାରିକୁ ସାଥିରେ ନେବାପାଇଁ ମୋର ଇଚ୍ଛା ନାହିଁ କାରଣ ଜଣେ ବାଇକରେ ବସିଲେ ସିଏ ଅନ୍ୟତ୍ର ଇଆଡ଼ୁ ସେଆଡ଼ୁ ଗପି ମାଇଣ୍ଡ ଡିଷ୍ଟର୍ବ କରିଦେବ ବା ମନ ଭୂଲାଣିଆ କଥା କହି ମନକୁ ବିଚଳିତ କରିଦେବ ଯେହେତୁ କିଏ ନିଶା ପିଇଥିବ କିମ୍ବା ନିଶା ପିଇବା ପାଇଁ ଇଚ୍ଛୁକ ଥିବ କିଏ ଅନ୍ୟ କାହାରି କଥା ସବୁ ଆଣିକି ମୁଣ୍ଡରେ ପୁରାଇବ ତେଣୁ ସେମାନଙ୍କୁ ସାଥିରେ ନେବାଟା ନିଜର ହିଁ ବୋକାମୀ ନିଜେ ଜଣେ ଯାଇ ଜଣେ ଫେରିବାଟା ସବୁଠୁ ଭଲ ଯେତିକି ଯାତ୍ରା କରିବା କଥା ସେତିକି ଯାତ୍ରା କରି ଫେରିବ ଅନ୍ୟମାନଙ୍କୁ ସାଥିରେ ନେଲେ ନିଶ୍ଚିନ୍ତ ଭାବେ ହଇରାଣ ହବ ପର ସାଙ୍ଗ ହୋଇଲେ ନିଶ୍ଚୟ ଭାବେ ଦୁର୍ଘଟଣା ଗ୍ରସ୍ତ ହେବାର ସମ୍ଭାବନା ତେଣୁ ଜଣେ ହିଁ ଯିବାଟା ବାଇକରେ ସବୁଠୁ ଭଲ